ହଁ ହ୍ୟାଲୋ ହାଁ ଶାରଳା ଏଜେନ୍ସି ଟ୍ରାଭେଲରୁ କହୁଛି ସାର୍ ଡେଟଟା କେବେ କେଉଁ ଡେଟରେ ଯିବାକୁ ଚାହୁଁଛନ୍ତି ଫେବୃଆରୀ ଏକରୁ ଫେବୃଆରୀ ସେଭେନ୍ ହଁ ଠିକ୍ ଅଛି ହଁ ଭଡ଼ା ଯାଇପାରିବେ ବଟ୍ କେତେଜଣ ତିରିଶ ଜଣ ହଉ ଠିକ୍ ଅଛି ବୋଲେ ସାତଦିନ ହିସାବ ବୋଲେ କହିଲେ ଦେଖନ୍ତୁ ଦିନକୁ ତ ଦିନକୁ ସେଭେନ୍ ଡେ ପରା ଦିନକୁ ହିସାବରେ ଫାଇଭ୍ ଥାଉଜେଣ୍ଡ୍ ହଁ ଥାର୍ଟି ଫାଇଭ୍ ଥାଉଜେଣ୍ଡ ଥାର୍ଟି ଫାଇଭ୍ ଥାଉଜେଣ୍ଡ୍ ସାର୍ ଟ୍ରାଭେଲ୍ ତ କ'ଣ କମେଇ ହେବ ଆପଣ ତ ଜାଣିଥିବେ ଟୋଲ ଗେଟ୍ ଗେଟ୍ ଆପଣ ଦେବେ ନା ଆମେ ସବମିଟ୍ କରିବୁ ହଉ ସାର୍ ଆପଣଙ୍କ ପାଇଁ କହୁଛନ୍ତି ବୋଲି ଥାର୍ଟି ଥାଉଜେଣ୍ଡ୍ କରିଦେବୁ ନାଇଁ ଡ୍ରାଇଭରକୁ କହିବାର ନାହିଁ ସେ କାମ ସବୁ ଠିକ୍ ବୁଝାବୁଝି କରିବୁ ଆପଣ ଟେନସନ୍ ନାହିଁ ସାର୍ ରହିବାଟା ଆମର କାମ ହେଉଛି ଆପଣ ସୁରୁଖୁରୁ ଜାଗାରେ ଆମ ଆପଣଙ୍କୁ ପହଞ୍ଚାଇବୁ ଆପଣ ଯେଉଁଠି କହିବେ ଆମେ ତ ରହିବା ବ୍ୟବସ୍ଥା କରିପାରିବୁନି ହଁ ଆପ ବାଟରେ ସୁବିଧା ହେଲା ଅସୁବିଧା ହେଲା ଆପଣ କହିବେ ହେଲେ ଗାଡ଼ି ରଖି ପାରିବୁ ସେଇଠି ରୁମ ଏ ଟୁ ଜେଡ୍ ସବୁ ଆପଣ ହିଁ ସେଇଟା ବୁଝିବେ ହଁ ଆପଣ ନିଜେ ହିଁ ଆମେ ସେଇଟା କିଛି ଇଏ ନାହିଁ ଆପଣ ଚାହିଁପାରିବେ କେଉଁଠି ଲଜରେ ରହିପାରିବେ ଠିକ୍ ଅଛି କାହିଁକି ନା ଆମେ କିଛି କରିପାରିବୁନି ଆଉ ଯଦି ଚାହୁଁ ଚାହୁଁଛନ୍ତି ଯେ କନ୍ଫର୍ମ୍ କରିବାକୁ ଚାହୁଁଛନ୍ତି ବୋଲେ ବୋଲେ ବୁକିଙ୍ଗ୍ କରିପାରିବେ ଆମ ଅନଲାଇନ୍ ଫର୍ମରେ ତୁମେ ତାଙ୍କଠୁ କନଫର୍ମ୍ ହେଲେ କହିବି ମୁଁ ଯେ ହଁ ଆପଣ ବୁକିଙ୍ଗ୍ କରିଲେ ବୋଲି କ'ଣ କହୁଛନ୍ତି କୁହନ୍ତୁ ତିରିଶ ହଜାର ଫାଇନାଲ୍ ଯଦି ଆଡ଼ଭାନ୍ସ ପେମେଣ୍ଟ କରିବେ ବୋଲେ ବୁକିଙ୍ଗ୍ ବି ହେଇଯିବ ଆପଣଙ୍କର ହଁ ଠିକ୍ ଅଛି ରାୟଗଡ଼ା ହଁ ସାର୍ ଠିକ୍ ଅଛି ଶୁଣ ଆପଣ ପ୍ରପର୍ ଡିଟେ ଦେଇଦିଅନ୍ତୁ ଦେଇ ଦେଲା ପରେ ଆପଣ ଆସିକି ମିଶନ୍ତୁ ମିଶିଲା ପରେ କଥାବାର୍ତ୍ତା ହେଇଯିବା ଠିକ୍ ଅଛି ହଉ ସାର୍ ଠିକ୍ ଅଛି ସାର୍ ମୁଁ କନ୍ଫର୍ମ୍ ହେଇଯିବି ତା'ପରେ ପଇସା ପଡ଼ିଲା ପରେ କନ୍ଫର୍ମ୍ ହେଇଯିବା ଠିକ୍ ଅଛି ହଉ ସାର୍ ହଉ ସାର୍ ଠିକ୍ ଅଛି ଥ୍ୟାଙ୍କ ୟୁ ସାର୍ ହଁ ସାର୍